ଚାରି ଲକ୍ଷ ବାର ହଜାର ଦୁଇଶହ ଚବିଶି ଏକ ଲକ୍ଷ ଚଉଦ ହଜାର ଆଠଶ ପଚିଶି ପାଞ୍ଚଲକ୍ଷ ସତର ହଜାର ସାତ ଶହ ତେତିଶି ସାତ ଲକ୍ଷ ଅଠର ହଜାର ଆଠ ଶହ ତେସ୍ତରୀ ଆଠ ଲକ୍ଷ ଉନେଇଶ ହଜାର ଚାରି ଶହ ବାଇଶି